ଆଇନଗତ ସମସ୍ୟା ଜମିଜମା ପାଇଁ ସାଧାରଣତଃ ଆମେ ମୁଖିଆଙ୍କ ପାଖରେ ଦରଖାସ୍ତ ଦେଇଥାଉ ମୁଖିଆ ଦୁଇ ଦଳଙ୍କୁ ଡକାଇ ମିଟିଙ୍ଗ ବସାଇଥାଏ ସେଠାରେ ଯଦିବା କୌଣସି ଗଣ୍ଡଗୋଳ ହୋଇଥାଏ କିମ୍ବା ଅଧିକ କିଛି ହୋଇଥାଏ ତେବେ ସିଏ ପୋଲିସଙ୍କ ପାଖକୁ ଦରଖାସ୍ତ ନେବା ପାଇଁ କୁହେ ଏବଂ ପୋଲିସ ତାହା ଦୁଇ ଜଣଙ୍କର ଦରଖାସ୍ତ ରଖି ତଦାରଖ କରେ ତଦାରଖ କରିଲା ପରେ ଅମିନଙ୍କ ପାଖକୁ ନେଇକି ଯାଏ ଅମିନ ତାହା ଆସିକି ଜମି ମାପ କରେ ଜମି ମାପ କଲା ପରେ ଦୁଇଜଣଙ୍କର ଜମିକୁ ଭାଗବଣ୍ଟା କରିଥାଏ କାହାର ଜମି କୋଉଟା ନିର୍ଦ୍ଧିଷ୍ଟ ଭାବରେ ଅମିନ ଆସିକି ଦେଖାଇଥାଏ କି ଜମି ଟା କାହାର କେତେ ପରିମାଣର ଅଛି